ହେଲୋ ଆଜ୍ଞା ନମସ୍କାର ହଁ ଆମର ତ ଆମେ ଆଦିବାସୀ ଲୋକ ତ ଆମର ଆମ ଜିନିଷର ଟିକେ ଚାହିଦା ବଢ଼ୁନି ମାର୍କେଟରେ ତେଣୁ ଆମେ ଏଇ ଦଶ ଏକେ ଦୁଇ ହଜାର ପଚିଶରୁ ପନ୍ଦର ଏକେ ଦୁଇ ହଜାର ପଚିଶ ଭିତରେ ଗୋଟେ ବିରିୟାନୀ ପ୍ରତିଯୋଗିତା ରଖିଛୁ ଆମ ଭିତରେ ବହୁତ ଭଲ ରୋଷେଇଆ ଅଛନ୍ତି ଭଲ ବିରିୟାନି ବି ବନଉଛନ୍ତି ଆଉ ସେଇ ଜିନିଷଟା ଆମ ଭିତରେ ବାହାରକୁ ଯାଇପାରୁନି ତେଣୁକରି ଆମେ ଆପଣଙ୍କୁ ଡାକିଛୁ ଯେ ଆପଣ ଟିକେ ପେପରରେ ଏଇ ନିଉଜ୍ଟା ଦେଲେ ଆମ ଆଦିବାସୀ ଲୋକ ଟିକେ ଆଗକୁ ବଢ଼ିପାରିବେ ଆଉ ଦୁଇ ପଇସା ବି ଭଲ ମିଳିପାରିବ କି ଆମେ ମଧ୍ୟ ଭଲ ବନଉ ରାନ୍ଧିପାରୁଛୁ ବିରିୟାନୀ ବୋଲି ଟିକେ ସମସ୍ତେ ଜାଣିପାରିବେ କ'ଣ କହୁଛନ୍ତି ସେ ବିଷୟରେ ହଁ ହଁ ହଁ ଆମର ଗୋଟେ ପ୍ରତି ଆମେ ଦଶ ଏକ ଦୁଇ ହଜାର ପଚିଶରୁ ପନ୍ଦର ଏକ ଦୁଇ ହଜାର ପଚିଶ ପର୍ଯ୍ୟନ୍ତ ଗୋଟେ ପ୍ରତିଯୋଗିତା ରଖିଛୁ ଚାରି ପାଞ୍ଚ ଦିନ ପାଇଁ ଠିକ୍ ହେଉଛି ହଉ ଆଜ୍ଞା ଆମକୁ କହିଲେ ଆମେ ଆଡଭାନ୍ସ କିଛି ଦେଇଦେବୁ ଆପଣ ନେଇଯିବେ ତାପରେ ନିଉଜ୍ ଛାଫି ସାରିଲା ପରେ ଆଉ ପଛରେ ଯାହା ବାକିଥିବ ଆମେ ଦେଇଦେବୁ ଆଉ

ଠିକ୍ ଅଛି ଆଜ୍ଞା ଆମକୁ କହିଲେ ଆମେ ସେଇ ଅନୁସାରେ ଟିକେ ଆମେ ଦେବୁ ହଉ ହଉ